ମଣିଷ ନିଜ ଟେକ୍ନୋଲୋଜିରେ ଅନେକ ଗୁଡ଼ିଏ ପାର୍ କିମ୍ବା ମନ୍ଦିର ଉମାଧୁମା ଶିବ ମନ୍ଦିର ଅନେକ ଗୁଡ଼ିଏ ସବୁ ନିଜ ଟେକ୍ନୋଲୋରିଜଲୋଜିରେ ହତା କରିଛନ୍ତି ସେଥିପାଇଁ ମଣିଷ ନିଜ ଟେକ୍ନୋଲୋଜିରେ ଅନେକ ଗୁଡ଼ିଏ ବ୍ୟବସ୍ଥା କରିଛି କ'ଣ ଅନେକ ଗୁଡ଼ିଏ ମନ୍ଦିର ମନ୍ଦିର ମାନେ କ'ଣ ପାହାଡ଼ ପରିଜାହାନ ପରିଜାହାନିଆ ଏବଂ ଜାହାନ ବି ଏବଂ ଏ ସବୁ ମନ୍ଦିର ମାନେ ସବୁ ତିଆରି କରିଛନ୍ତି ତିଆରି ମାନେ କାଣା ନିଜ ଟେକ୍ନୋଲୋଜିରେ ନିଜ ଟେକ୍ନୋଲୋଜିରେ ମଣିଷ ମଣିଷ ଅନେକ କିଛି କରିପାରଛି ନିଜ ନିଜର ଟେକ୍ନୋଲୋଜି ବଳରେ ମଣିଷ ଅନେକ କିଛି ବ୍ୟବସ୍ଥା ବି କରିପାରିଛି କ'ଣ ଯେକୌଣସି କରିବାକୁ ହେଉଛି କରୁଛି ନହେଲେ ବି ସେ ନିଜେ ନିଜ ଟେକ୍ନୋଲୋଜିରେ କରିଦଉଛି କ'ଣ ମଣିଷ ମଣିଷର ଏତେ ଏତେ କ୍ଵାଲିଟି ଯେ ମଣିଷ ନିଜ ନିଜର ଟେକ୍ନୋଲୋଜି ଭାବରେ ସବୁ ସବୁ କିଛି କରିଦେଇପାରୁଛି ଯାହାକି ବେଳାଭୂମି ବେଳାଭୂମି ମାନେ ସବୁ ବେଳାଭୂମି ପାହାଡ଼ ପାହାଡ଼ ପୁରା ସୁନ୍ଦର ସୁନ୍ଦର ଝରଣା ଝରୁଥିବା ପାହାଡ଼ର ଅନେକ ସବୁ ଏ ମନ୍ଦିରର ମନ୍ଦିର କ'ଣ ମନ୍ଦିର ଅନେକ ଗୁଡ଼ିଏ ସେ ପାହାଡ଼ ଉପରୁ ଝରୁଥିବା ଝରଣା ଭଗବାନ ଶିବ ହେନୁ ସ୍ଵିକି ଦେଖୁଥିବା ସ୍ୱପ୍ନ ଏସବୁ ମଣିଷ ନିଜ ଟେକ୍ନୋଲୋଜିଭାବରେ ଅନେକ ଗୁଡ଼ିଏ ତିଆରି କରିପାରୁଛି ମଣିଷ କ'ଣ ମଣିଷ ଯେ ତାହାକୁ ଯେମିତି ଇଚ୍ଛା ଲାଗିଲା ସେମିତି କରିପାରୁଛିି ମଣିଷର ଟେକ୍ନୋଲୋଜି କ'ଣ ମଣିଷମାନେ ଅଧିକରୁ ଅଧିକ ତାଙ୍କର ଟେକ୍ନୋଲୋଜି ରହିଛି ମଣିଷ ଯେକୌଣସି ଯେକୌଣସି ମାନେ କ'ଣ ଯେକୌଣସି ବୋଲେ ଶିବ ମନ୍ଦିରର ପାହାଡ଼ ତଳେ ଗଛ ଗଛ କ'ଣ କଦମ୍ବ ତଳେ ଶ୍ରୀକୃଷ୍ଣ ବସିଥିବା ଏବଂ ବଂଶୀ ବଜାଉ ଥିବା ସେ ବିଷୟରେ ମଣିଷ ଟେକ୍ନୋଲୋଜିରେ ସବୁକିଛି କରିପାରୁଛି କାହିଁକି ନା ବେଳାଭୂମିର ବେଳାଭୂମି ବୁଲିିକିରି ସେ ମଣିଷ ଟେକ୍ନୋଲୋଜିରେ ସବୁକଛି କରିପାରୁଛି ମଣିଷ ବେଳାଭୂମିରେ ବୁଲୁଥିବା ଏସବୁ ଦେଖିକି ବିଲୁ ସବୁ ତା ଟେକ୍ନୋଲୋଜିରେ କରିପାରୁଛି